ରାୟଗଡ଼ା ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ଗୁଡ଼ିକ ହେଉଛି ଚଇତି ପର୍ବ ଦିପାବଳୀ ଅତ୍ୟାରକ୍ତ ଓ ତେଲେଗୁ ମାନେ ବହୁତ ରୁହନ୍ତି ତେଣୁକରି ଉଗାଦୀ ମଧ୍ୟ ପାଳନ ବହୁତ ମାତ୍ରାରେ ହୋଇଥାଏ ଆମେ ଦିପାବଳୀ ଦିନ ବହୁତ ଏନଜୟମେଣ୍ଟ କରିଥାଉ ଘର ଲିପି ଥାଉ ଘର ସଜେଇ ଥାଉ ଦୀପ ଲଗାଇକି ସନ୍ଧ୍ୟା ଇଭିନିଙ୍ଗ ଟାଇମରେ ପୂର୍ବ ପୁରୁଷକୁ ମନେପକାଇ ଥାଉ ବୋମା ଫୁଟାଇ ଥାଉ ବାଣ ଫୁଟାଇକି ସବୁ ସାଙ୍ଗସହ ଏନଜୟମେଣ୍ଟ କରିଥାଉ ମିଠା ଫିଠା ମଧ୍ୟ ଆଣିକି ଘର ବଡ଼ ମାନଙ୍କ ଆଶୀର୍ବାଦ ନେଇକି ଖାଇଥାଉ ଓ ହୋଲିରେ ହୋଲି ଫେଷ୍ଟିବାଲ ହେଉଛି ଆମ ଫ୍ରେଣ୍ଡସିପ ଫେଷ୍ଟିବାଲ ହୋଲିରେ ଆମେ ବହୁତ ଏନଜୟମେଣ୍ଟ କରିଥାଉ ହୋଲି ଖେଳିକି ଆଉ କୃଷ୍ଣ ଭଗବାନଙ୍କୁ ପ୍ରାର୍ଥନା ପ୍ରାର୍ଥନା କରିଥାଉ ଏବଂ ତାଙ୍କ ଶିଖାଇ ଥିବା ଦହି ହାଣ୍ଡି ମଧ୍ୟ ଭାଙ୍ଗି ଥାଉ ହୋଲି ପର୍ବରେ ଆମେ ଆଉ ଉଗାଦୀରେ ଉଗାଦୀ ବହୁତ ବଡ଼ ଫେଷ୍ଟିବାଲ ହଉଛି ତେଲେଗୁ ମାନଙ୍କର ତାଙ୍କର ପର୍ବରେ ବହୁତ କିଛି ଏନଜୟମେଣ୍ଟ କରିଥାନ୍ତେ ରାତିରେ ନିଆଁ ଲଗାଇକି ଏନଜୟମେଣ୍ଟ କରନ୍ତି ଓ ଉଗାଦୀ ଦିନ ବହୁତ କିଛି ନୂଆ ନୂଆ ଡ୍ରେସ ପିନ୍ଧିକି ବାହାରକୁ ମନ୍ଦିରକୁ ଯାଆନ୍ତି ଦର୍ଶନ ପାଇଁ ଚଈତି ହଉଛି ରାୟଗଡ଼ାର ସବୁଠାରୁ ବହୁତ ଇମ୍ପୋର୍ଟାଣ୍ଟ ଫେଷ୍ଟିବାଲ କାରଣ ଡଙ୍ଗରିୟା କନ୍ଧ ମାନଙ୍କର ଲୋକସଂଖ୍ୟା ଅଧିକ ଅଛି ରାୟଗଡ଼ା ଜିଲ୍ଲାରେ ତେଣୁ କରି ରାୟଗଡ଼ାର ମୁଖ୍ୟ ମୁଖ୍ୟ ମୁଖ୍ୟ ପ୍ରୋଗ୍ରାମ ହଉଛି ଚଈତି ଚଈତି ଦିନ ରାୟ ଡଙ୍ଗରିୟା କନ୍ଧ ଆଦିବାସୀ ର କଲଚର ସବୁ ଡ୍ୟାନ୍ସ ପ୍ରୋଗ୍ରାମ ସବୁ ଆମେ ଦେଖିବାକୁ ପାଇଥାଉ ଏବଂ ଏନଜୟମେଣ୍ଟ ମଧ୍ୟ ବହୁତ କରୁ ତେଣୁ ରାୟଗଡ଼ା ଜିଲ୍ଲାର ମୁଖ୍ୟ ହଉଛି ଚଈତି ଚଈତି ହୁଁ ରାୟଗଡ଼ାର ସବୁଠାରୁ ଇମ୍ପୋର୍ଟାଣ୍ଟ ନୃତ୍ୟ କାର୍ଯ୍ୟାଳୟ ହଉଛି ରାୟ ଚଈତି